ଆମର୍ ସୋନ୍ପୁର୍ ଜିଲ୍ଲାରେ ସ୍ଥାନୀୟ ପରିବହନ ବେଲେ ଆମେ ବିଶେଷ କରି ତ ଅଟୋ କିମ୍ବା ରିକ୍ସାରେ ଯାତାୟତା କରୁ ଆମର ଗୋଟେ ବସ୍ ଷ୍ଟାଣ୍ଡ୍ ଅଛି ଆଉ ଯଦି ତ ଇଟା କୁଡ଼େ ପଚିଶ୍ କିଲୋମିଟର୍ ଯିବାକେ ହେଲେ ଆମେ ଅଟୋ କିମ୍ବା ରିକ୍ସାରେ ଯାଉଁ ବସ୍ ଷ୍ଟାଣ୍ଡ୍କେ ବସ୍ ଷ୍ଟାଣ୍ଡ୍ରୁ ତା'ପରେ ଆମେ ଯାଉ ଯେନିକେ ଯିବାର୍ କଥା ଯାଉ ବସ୍ରେ ପଇସା ଦେଇକିନା ଯାଉଁ ପଇସା ଦେଇକିନା ଆସୁ ଫେର୍ ସେ ଜାଗାରୁ ସେ ଜାଗାରୁ ଆସିକିନା ତା'ପରେ ଆମର୍ ଫେର୍ ବସ୍ ଷ୍ଟାଣ୍ଡ୍କେ ଆଏସୁ ବସ୍ ଷ୍ଟାଣ୍ଡ୍ରୁ ଆସିକିନା ପୁଣି ରିକ୍ସା ହଉ କି ଅଟୋ ହଉ ସେଥିରେ ଯାଉ ଆଉ ଯାହାର୍ ଯେନ୍ତା ମଟର୍ସାଇକେଲ୍ ଅଛେ ବାଇକ୍ ବା ବାଇକ୍ରେ ଯିବା ଆସିବା କରୁ ତା'ପରେ ଏବେ ଲକ୍ଷ୍ମୀ ବସ୍ ଚାଲିଗଲାନ ଏବେ ଲକ୍ଷ୍ମୀ ବସ୍ରେ ଗଲା ଯିବା ଆସ୍ବା କରୁଚୁଁ ସେଟା ଘରୋଇ ବସ୍ ଆମ ପ୍ରାଇଭେଟ୍ ବସ୍ରେ ଗଲା ଯାଉ ଆଉ ଗଭର୍ଣ୍ଣମେଣ୍ଟ୍ ବସ୍ରେ ଗଲା ଯାଉ ଦୂରିଆ କଟକ ଭୁବନେଶ୍ଵର ଯିବାକୁ ହେଲେ ଆମେ ଗଭର୍ଣ୍ଣମେଣ୍ଟ୍ ବସ୍ରେ ଯାଉଁ ଆଉ ଆମର୍ ଇ ପାଖେ ଯିବା ଆସ୍ବା କଲା ପନ୍ଦ୍ର କୁଡ଼େ କିଲୋମିଟର୍ରେ ଯାହାର୍ ବାଇକ୍ ଅଛେ ବାଇକ୍ରେ ଯାଉ ବହୁତ୍ ସୁୁବିଧା ବାଇକ୍ରେ ଗଲେ ଗଲା ବହୁତ୍ ସୁବିଧା ଗଦିକନ୍ଦିକେ ଯାଇପାରବୁ ଆମେ ଆଉ କି ଯାର୍ ବାଇକ୍ ନାଇଁନ ଅଟୋରେ ଯାଇକିନା କି ରିକ୍ସା ଭଡ଼ା କରିକିନା ଯାଇକିନା ବସ୍ ଷ୍ଟାଣ୍ଡ୍ରୁ ଏତେ ଇଏ କରିକିନା ବସ୍ ଷ୍ଟାଣ୍ଡ୍ରୁ ଆମେ ଯେନିକେ ଯିବାର୍ କଥା ଯାଉ ବହୁତ୍ ଗମନାଗମନ ପଥରେ ଗଲା ଆମର୍ ବହୁତ୍ ସୁବିଧା ଅଛେ ଆମର୍ ସୋନ୍ପୁରରେ ବହୁତ୍ ସୁବିଧା ଅଛେ ମାନେ ଯିବା ଆସିବା କର୍ବାର୍ ଲାଗି ଆମର୍ ଘରୋଇ ବସ୍ ଅଛେ ଗଭର୍ଣ୍ଣମେଣ୍ଟ୍ ବସ୍ ଅଛେ ବାଇକ୍ ଅଛେ ରିକ୍ସା ଅଛେ ମଟର୍ସାଇକେଲ୍ ଅଛେ ଆଉ ମୁଖ୍ୟତଃ ରିକ୍ସାବାଲାମାନେ ତାଙ୍କର୍ ପେଟ ପାଟଣା କରୁଚନ୍ ଇଥିର୍ଲାଗି ନ ଯିବା ଆସ୍ବା ସବୁଦିନ୍ ଚାଲିଛେ ଆମର ବହୁତ୍ ଭଲ୍ ଲାଗୁଛେ ଗଲା ଆମର୍ ଆଉ ବହୁତ୍ ବସ୍ତି ଗଲା ଚାଲୁଛେ ମାନେ ବହୁତ୍ ରିକ୍ସା ଅଟୋ ମଟର୍ସାଇକେଲ୍ ସବୁ ଏବେ ଅନ୍ଲାଇନ୍ ସିଷ୍ଟମ୍ରେ ଗଲା ବୁକିଂ କର୍ବାକେ ପଡ଼ୁଛେ ବାଇକ୍ କିମ୍ବା ଅଟୋ ଧରିକିନା ଯୋଉଚୁଁ ଯେ ଯେନିକେ ଭଡ଼ା ଯିବାର୍ କଥା ଆଉ ସେଥିର୍ ଲାଗି ବହୁତ୍ ବଢ଼ିଆ ଯେ ଗମନାଗମନା ପଥ ତ ଆମର୍ ସବୁଆଡ଼େ ଯୋଗାଯୋଗ ହେନ୍ତା କିଛି ନାଇଁ ସବୁ ଭଲ୍ ଅଛେ ଯିବା ଆସିବାର୍ ଲାଗି ବହୁତ୍ ଭଲ୍ ଲାଗୁଛେ